କନ୍ଧମାଳ ଜିଲ୍ଲାରେ ଖବର ସଞ୍ଚାରକ ପାଇଁ ଦୁଇଟି ଖବର ସଂଗ୍ରହର ସଂସ୍ଥା ରହିଛି ସେଗୁଡ଼ିକ ହେଲା ଧରିତ୍ରୀ ଓ ସମ୍ବାଦ ଏହା ଏହା ଠିକ ସମୟରେ ଓ ଓ ସବୁ ଜାଗାରେ ନିଜର କର୍ତ୍ତବ୍ୟ କରିଥାନ୍ତି ଓ ସେମାନେ ନିଜ ନିଜର ଟିଆରପି ମାଧ୍ୟମରେ ସମସ୍ତଙ୍କୁ ଦେଖାଇ ଥାନ୍ତି ଯେ ସେଗୁଡ଼ିକ କୌଣସି ଲୋକାଲ ସ୍ଥାନ ହେଉ କିମ୍ବା ଦୁର୍ଘଟଣା ଓ କୌଣସି ମନ୍ତ୍ରୀ ଓ ଚୋରି ଓ ଚୋରି ଇତ୍ୟାଦି ଦୁର୍ଘଟଣା ସମସ୍ତଙ୍କୁ ଉପରେ ସେମାନେ ତାଙ୍କର ଖବର କାଗଜ ଉପରେ ଆଲୋଚନା କରିଥାନ୍ତି ଓ ଏହା ଜନସାଧାରଣଙ୍କ ପାଖକୁ ପହଞ୍ଚିବା ପାଇଁ ତାଙ୍କର ଖବର କାଗଜ ଛାପା ମାଧ୍ୟମରେ ଏହା ପ୍ରକାଶିତ ହୋଇଥାଏ ଓ ଏହା ଧରିତ୍ରୀ ଓ ସମ୍ବାଦ ମାଧ୍ୟମରେ ଓ ସବୁଦିନ ଏହା ପ୍ରକାଶିତ ହୋଇଥାଏ ଓ ତାଙ୍କର ସତ୍ ପୂର୍ଣ୍ଣ ଓ ସତ୍ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥାଏ